ଆମେ ଡ଼ିଜିଟାଲ୍ ଚିତ୍ର ଓ ପେଣ୍ଟିଂ କଲାବେଲେ ଅନେକ ଆପ୍ସ୍ ବ୍ୟବହାର କରିଥାଉ ସେଗୁଡ଼ିକ ମଧ୍ୟରୁ ବ୍ୟବହାର କରି ମୁଁ ଫଟୋସପ୍ ଆପ୍ରେ ଚିତ୍ର ଓ ପେଣ୍ଟିଂ କରିଥାଉ ଆମେ ଡ଼ିଜିଟାଲ୍ ସେବାକୁ ପସନ୍ଦ କରିଥାଉ ଡ଼ିଜିଟାଲ୍ ଓ ପାରମ୍ପରିକ ପେଣ୍ଟିଂ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି ପାରମ୍ପରିକ ପେଣ୍ଟିଂ ଦେଖିବାକୁ ନିଆରା ଯେମିତି କଟକ ଜିଲ୍ଲାର ରହୁରାଜପୁର ପଟ୍ଟଚିତ୍ର ଦେଖିବାକୁ ବେଶ୍ ନିଆରା ଓ ଆକର୍ଷଣୀୟ ମଧ୍ୟ ଡ଼ିଜିଟାଲ୍ ପେଣ୍ଟିଂ କରିବାକୁ ବହୁତ ସହଜ ଓ ସୁନ୍ଦର ହୋଇଥାଏ କିନ୍ତୁ ପାରମ୍ପରିକ ପେଣ୍ଟିଂଟି ଯେଉଁ ଥାଇ ଡ଼ିଜିଟାଲ୍ ପେଣ୍ଟିଂଠାରୁ ବହୁ ଗୁଣ ଉପରେ ତେଣୁ ଡ଼ିଜିଟାଲ୍ ଅପେକ୍ଷା ପାରମ୍ପାରିକ ମଧ୍ୟରେ ଅନେକ ଭିନ୍ନ ଭିନ୍ନ ଅନେକ ଭିନ୍ନ ଭିନ୍ନ ରହିଛି